ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଫସଲ ଯେପରିକି ଧାନ ମୁଗ ବିରି କୋଳଥ ଓ ସୂର୍ଯ୍ୟମୁଖୀ ଫୁଲ ହୋଇଥାଏ ଏବଂ ସବୁଜ ପନିପରିବା ଯଥା ବାଇଗଣ ଭେଣ୍ଡି ଟମାଟୋ ଆଳୁ ଆଦି ଅମଳ ହୋଇଥାଏ ଫସଲ ଗୁଡ଼ିକ ମୁଖ୍ୟତଃ ମଣ୍ଡିକୁ ବିକାଯାଏ ବା କିଛି ମଧ୍ୟସ୍ଥି ବେପାରିକି ଦିଆଯାଏ ସବୁଜ ପନିପରିବାକୁ କିଛି ଦିନ ନିତିଦିନ ତୋଳି ତାକୁ ସାଇକେଲ୍ ବା ଗାଡ଼ିରେ ନିକଟସ୍ଥ ଗାଁ ନେଇ ବିକ୍ରି କରାଯାଏ ବା ହାଟ ବଜାରକୁ ନେଇ ବିକ୍ରି କରାଯାଏ